ବର୍ଷ ବର୍ଷ ଧରି ମନୋରଞ୍ଜନ ବହୁତ ଆଗେ ଯାଇଛି ଯେମିତି ଯାତ୍ରା ପର୍ବ ଏହିସବୁ ଫିଲିମଷ୍ଟ ସବୁ ବହୁତ ଆଗେ ଆଗକୁ ଯାଇଛି କାରଣ ବହୁତ ଫିଲ୍ମ ଏବେ ନୂଆ ନୂଆ କୋରୋନା ଟାଇମ୍ରେ ଫିଲ୍ମ ଟିକେ କମ୍ ଥିଲା ଫିଲ୍ମ କରିବାକୁ ବହୁତ ଅସୁବିଧା ହେଉଥିଲା ଫିଲ୍ମ କରିବାକୁ ଗୋଟେ ବହୁତ ମନୋରଞ୍ଜନ ଫିଲ୍ ହେଉଥାଏ ଆମେ କଷ୍ଟ କରି ଆମେ ଘରେ ଯାଇକରି କାମ ଧାମ କରିକରି ଆମେ ଘରେ ଯାଇକରି ବସିଥିବୁ ବସିଥିବା ବେଲେ ଟିକେ ଟିଭି ଲଗାଇବା ବେଲେ ଆମେ ଟିଭି ଦେଖିବା ବେଲେ ସେ ହିରୋମାନେ ଅଛି ସେ ହିରୋମାନେ ଆମକୁ ଦେଖାକୁ ଆମକୁ ବହୁତ ଭଲ ଲାଗୁଥାଏ କାରଣ ମନୋରଞ୍ଜନରେ ବହୁତ ଭଲ ହେଇଥାଏ ସେଥିପାଇଁ ଆମେ ବର୍ଷ ବର୍ଷ ଧରି ଫିଲ୍ମ ଯେମିତି ଏବେ ନୂଆ ନୂଆ ଫିଲ୍ମ ବାହାରିଛି ପୁଷ୍ପା ତ ମଲିଙ୍ଗା ଏହି ସବୁ ପୁଷ୍ପା ପୁଷ୍ପା ଟୁ କେଜିଏଫ୍ କେଜିଏଫ୍ ଟୁ ଚାପ୍ଟର ଟୁ ଏଇ ସବୁ ଫିଲ୍ମ ବାହାରିଛି ନୂଆ ନୂଆ ଆମ ଦେଶରେ ଏବେ ନୂଆ ନୂଆ ଯେମିତି ଆଲୁ ଅର୍ଜୁନ ବହୁତ ଆଗକୁ ଯାଇଛି ଏହିସବୁ ଆମେ ବହୁତ ଦେଖିବା ଆଲୁ ଅର୍ଜୁନର ସବୁ ଫିଲ୍ମ ଆମକୁ ମୋତେ ବହୁତ ଭଲ ଲାଗୁଥାଏ ସେଥିପାଇଁ ମୁଁ ଆଲୁ ଅର୍ଜୁନକୁ ବହୁତ ପ୍ରେମ କରିଥାଉ କାରଣ ବର୍ଷ ସେ ହିରୋ ହିରୋରେ ବହୁତ ଆକ୍ସନ ବହୁତ ଫିଲ୍ମ ମସ୍ତ କରୁଛି ସେଥିପାଇଁ ମୋତେ ଆଲୁ ଆର୍ଜୁନର ଫିଲ୍ମ ବହୁତ ଭଲ ଲାଗୁଥାଏ ସେ ଫିଲ୍ମ ଷ୍ଟାରରେ ସବୁଠୁ ଆଗେ ଥିବ ମୋତେ ସେଇଟା ଭଲ ଲାଗିଥିବ